ଆଜିକାଲି ଘରେ ଘରେ ଯାନବାହନର ପ୍ରଚଳନ ବହୁତ ଅଧିକ ହେଉଛି ଯେମିତି ଘରେ ଘରେ ବାଇକ୍ କାର୍ ସ୍କୁଟି ସ୍କୁଟି ଇତ୍ୟାଦି ରହିଛି ଲୋକମାନେ ଯିବା ଆସିବା ପାଇଁ ଏହାର ପ୍ରଚଳନ ଅଧିକ କରିଥାନ୍ତି ଏଗୁଡ଼ିକ ଚାଲିବା ପାଇଁ ପେଟ୍ରୋଲ ପେଟ୍ରୋଲର ଆବଶ୍ୟକତା ରହିଛି ଯାହାଦ୍ୱାରା ପେଟ୍ରୋଲ ଦର ବଢ଼ିଲେ ଲୋକମାନଙ୍କର ଅର୍ଥନୀତି ଉପରେ ପ୍ରଭାବ ପଡ଼ିଥାଏ କାରଣ କାରଣ ପେଟ୍ରୋଲ ଦାମ୍ ବଢ଼ିବା ଦ୍ୱାରା ଲୋକମାନଙ୍କର ବସ୍ରେ ଯିବା ଆସିବା ଟିକେଟ୍ ଖର୍ଚ୍ଚ ବଢ଼ିଥାଏ ଟ୍ରେନରେ ଯିବା ଆସିବା ଟିକେଟ୍ ଖର୍ଚ୍ଚ ବଢ଼େ ବାଇକ୍ରେ ଯିବା ପାଇଁ ଅଧିକ ଖର୍ଚ୍ଚ ହେଇଥାଏ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଅଧିକାଂଶ ଅତ୍ୟଧିକ ଇନ୍ଧନ ପ୍ରୟୋଗ ଦ୍ୱାରା ବହୁତ କାର୍ବନ୍ ଗ୍ୟାସ୍ ଡାଇଅକ୍ସାଇଡ଼୍ ବାହାରିଥାଏ ଏବଂ ଯାହାଦ୍ୱାରା ପରିବେଶ ଦୂଷିତ ହୋଇଥାଏ ଏହା ଆମ ମଣିଷ ଜୀବନର ଶରୀରକୁ ପ୍ରଭାବିତ କରିଥାଏ